ଆମ୍ଭ ଅଞ୍ଚଳରେ ଚାଷ କରିବା ପାଇଁ ଟ୍ରାକ୍ଟର ପାୱାର ଟିଲର୍ ନିହାତି ଆବଶ୍ୟକ ଟ୍ରାକ୍ଟର ପାୱାର ଟିଲର୍ ଦୁଇ ଜଣ ହଳ କରିପାରିବେ ସ୍ପ୍ରେ ମଧ୍ୟ ଦରକାର ଧାନ କାଟିବା ମେସିନ୍ ଗାତ କରିବା ପାଇଁ ମେସିନ୍ ସବୁ ଦରକାର ସ୍ପ୍ରେ ହେଲା ଧାନରେ ପୋକ ମାରିବା ପାଇଁ ସ୍ପ୍ରେ କରିବା ନିହାତି ଦରକାର ଧାନ କଟା ମେସିନ୍ ରେ ଧାନ କାଟିକି ପକାଇବା ପାଇଁ ଦରକାର ଗାତ କରିବାପାଇଁ ହେଲେ ମେସିନ୍ ବି ଦରକାର ଆମ୍ବ ଗଛ ପଣସ ଗଛ ଶାଗୁଆନ କିମ୍ବା ଇତ୍ୟାଦି ଗଛ ହେଉ ତାକୁ ଗାତ କରିବା ପୋତିବ ଗାତ କରିକି ମେସିନ୍ ଗାତ କରିକି ପୋତିବ ଦାଆ ରେ ଆଗ କାଳରେ କାଟୁଥିଲେ ଏବେ ମେସିନ୍ ରେ କାଟିଲେଣି ଆଗକାଳରେ ବଳଦରେ ହଳ କରୁଥିଲେ ଏବେ ଟ୍ରାକ୍ଟରରେ ହଳ କରିଲେଣି